ମୋର ଗର୍ବିତର ସଫଳତା ହେଉଛି ମୋତେ ଗୀତ ଗାଇବା ପାଇଁ ବହୁତ ଭଲ ଲାଗେ ଆଉ ମୋ ଗୀତ ଶୁଣିବାକୁ ଲୋକମାନେ ବହୁତ ପସନ୍ଦ କରନ୍ତି ସେଥିପାଇଁ ସବୁବେଳେ ଲୋକ ଯେଉଁଠି ବି ଗୀତ ପ୍ରୋଗ୍ରାମ ହେଉଥିବ ସାଙ୍ଗେ ସାଙ୍ଗେ ଡାକନ୍ତି ଯେ ହଁ ତାକୁ ଡାକ ସେ ଭଲ ଗୀତ ଗାଇବ ଆଉ ଆମକୁ ଶୁଣିବାକୁ ମଧ୍ୟ ମଜା ଲାଗିବ ଆଉ ୟା କୁ ତା କୁ ଡାକିକି ଆମ ଲାଭ କଣ ଅଛି ଏଇ କଥାଟି କୁହନ୍ତି ସେତେବେଳେ ମୋତେ ବହୁତ ମୋ ନିଜକୁ ମୋତେ ବହୁତ ଗର୍ବ ଲାଗେ କାରଣ ମୋତେ ସମସ୍ତେ ଖୋଜନ୍ତି ମୋ ଗୀତଟି ଶୁଣିବା ପାଇଁ